ମୁଁ ଯେଉଁ ମୁଦିଟି କିଣିଥିଲି ତାର ରଙ୍ଗ ଧୀରେ ଧୀରେ ଛାଡ଼ି ଯାଉଛି ଏବଂ ହାତକୁ ଢିଲା ମଧ୍ୟ ହେଉଛି ସେଇଥିପାଇଁ ପାଇଁ ମୋତେ ଭଲ ଲାଗୁନା